ମୁଁ ବଜାର ଯାଇଥିଲି ସେ ମୁନା ଭାଇ ଦୋକାନରେ ଗୋଟେ ଫେସ୍ ୱାଶ୍ ମାଗିଲି ମୁଁ କହିଲି ମୋତେ ହିମାଳୟ କମ୍ପାନୀର ଫେସ୍ ୱାଶ୍ ଦିଅ ସିଏ ମୋତେ ଗୋଟେ ପଣ୍ଡସ କମ୍ପାନୀର ଫେସ୍ ୱାଶ୍ ଦେଇଦେଲେ ସିଏ ଏତେ ବେକାର ଫେସ୍ ୱାଶ୍ ମୁଁ ଲଗାଇଲା ପରେ ମୋ ଫେଶ୍ ଜମା ବି ଭଲ ଆସିଲାନି ବହୁତ ଡିଫେକ୍ଟ ଦେଖାଇଲା ଆଉ ତାଙ୍କ ଦୋକାନକୁ ଦିନେ ବି ଯିବିନି କହିଲେ ମୋତେ ହିମାଳୟ କମ୍ପାନୀର ଦିଅ ବହୁତ ଭଲ ସିଏ ଦୁଇଶହ ଟଙ୍କା ନେଲେ ହେଲେ କିନ୍ତୁ କିଛି ବି ଭଲ ନାହିଁ ସେମିତିଆ ବେକାର ଫେସ୍ ୱାଶ୍ ଦେଲେ ଜମା କିଛି ବି ବାଗ ନାହିଁ ଏତେ ଠକି ଦେଲେ ଆଉ ସେ ଦୋକାନକୁ ଯିବିନି ମୁଁ ଅଲଗା ଦୋକାନରୁ ହିମାଳୟ ଫେସ୍ ୱାଶ୍ ହିଁ ଆଣିବି